ଆଜ୍ଞା ନମସ୍କାର ହଁ ଏବେ ଯେଉଁ ଖାଦ୍ୟଟା ଅର୍ଡ଼ର କରିଥିଲି ଯେନ୍ ଡେଲିଭରି କରିଦାଟା ଘରେ ପଇସା ଦେବି ବୋଲି ଅର୍ଡ଼ର କରିଥିଲି ହଁ ଆଜ୍ଞା ହଁ ସେଠି ଯେନ୍ ଡେଲିଭରି କଲା ସମୟରେ ତାର ଗୁଟେ ରସିଦ୍ ବି ପଠେଇ ଦେଇଥିବେ ହଁ ଯଦି ଜିନିଷ ଖରାପ ପଡ଼ିଲା କିମ୍ବା ପରେ କେତେବେଳେ ମୋତେ ତାର ବିବରଣୀ ଦେବାକେ ପଡ଼୍ବା ବୋଇଲେ ରସିଦ୍ଟା ରଖିଦେଇଛି କେନୁ ହଁ ହଉ ଠିକ୍ ଅଛି ତେବେ ଆପଣଙ୍କ ୱେବସାଇଟରେ ଯାଇକି ମୁଇଁ କରିଦେବି ହଁ ଆପଣ ମୋ ଯେ ଡେଲିଭରି ଇଏ କରିଛ ଅର୍ଡ଼ରଟା ସେଟା ଥରେ ଡାଉନଲୋଡ଼ କରିଦେଉନ୍ ଆଉ ମୋର ଅର୍ଡ଼ର ରସିଦ୍ଟା ସେଟା ଛାଡ଼ିଦେଉ ମୁଇଁ ଡାଉନଲୋଡ଼ କରିଦେବି